ହଁ ମୁଇଁ ସେ ପାଞ୍ଚଟା ତାରିଖ ଦେଇଥିବାଟା ମନେ ରଖିପାରମି ଆଉ ଯେତେବେଳେ ପଚାରିଲେ ବି ମୁଇଁ ସେ ପାଞ୍ଚଟା ତାରିଖ ମନେ ରଖିଥିବି କହିପାରମି ଯେକୌଣସି ଟାଇମରେ ଯେନ୍ତା ସମୟରେ ବି ମୋତେ ପଚାରିଲେ ମୁଇଁ କହିପାରମି ସେ ସମୟଟା ଗୁଡ଼ିକ ସେ ତାରିିଖ ପାଞ୍ଚଟା ତାରିଖ କାଣା ମୁଁ ପାଞ୍ଚଟାରୁ ବହୁତଟେ ବି ମନେ ରଖିପାରମି